ଆମ୍ବ୍ ବଗିଚା ମାନେ ବି ଖୋବ୍ ଭଲ୍ ଲାଗ୍ସି ଇ'ଟା ନଡ଼ିଆ ଗଛ୍ମାନେ ଋପ୍ବା କେ ଖୋବ୍ ଭଲ୍ ଲାଗ୍ସି ଆର୍ ଲେମ୍ବୁ ଗଛ୍ମାନେ ବି ଋପ୍ବାର୍ କେ ଭଲ୍ ଲାଗ୍ସି ଆମର୍ ଘରେ ନଡ଼ିଆ ଗଛ୍ ଅଛେ଼ ଆମ୍ବ୍ ଗଛ୍ ବି ଥିଲା ସେଟା ଏବେ ନାଇଁନ ଆମର୍ ଘରେ ସେ ଲେମ୍ବୁ ଗଛ୍ କମ୍ଲା ଗଛ୍ ଜାମ୍ ଗଛ୍ ଇ ବଗିଚାମାନେ ବି କର୍ବାର୍କେ ଖୋବ୍ ଭଲ୍ ଲାଗ୍ସି ବଗିଚା ବଗିଚା ଋପ୍ବାର୍ କେ ତ ମକେ ବି ବହୁତ୍ ଭଲ୍ ଲାଗ୍ସି ଆମର ଘରେ ବି ଋପ୍ବାର୍ କେ ଏବେ ଚେଷ୍ଟା କର୍ମୁ ତା'ର୍ପରେ ଆମର୍ ସେ ଖଲା'ନେ ବି ଏବେ ବଗିଚା କଦ୍ଳୀ ଗଛ୍ ଆର୍ ନଡ଼ିଆ ଗଛ୍ମାନେ ଆର୍ ଫଲ୍ମୂଲ୍ ମାନେ ବି ଜଗାବାର୍ କେ ଖୋବ୍ ଭଲ୍ ଲାଗ୍ସି ଫଲ୍ମୂଲ୍ ମାନେ ଜଗେଇ ପାର୍ଲେ ଆମେ ଏକା ସେ ବ୍ୟବହାର୍ କରିପାର୍ମୁ ଆରୁ ଆମେ ଆମର୍ ଫଲ୍ ମୂଲ୍ କର୍ବାର୍ ଲାଗି ଖୋବ୍ ଭଲ୍ ଲାଗ୍ସି